ମୋର ପ୍ରିୟ ବାଇକ୍ ବଜାଜ୍ ପଲ୍ସର୍ ଆର୍ ଏସ୍ ଟୁ ହଣ୍ଡ୍ରେଡ଼୍ ତ ସେଇଟା ଛଅ ଗିୟର୍ ଏବଂ ତାକୁ ଚଲାଇବା ପାଇଁ ଭଲ ଲାଗେ ମୋର ସେଇଟା ଫେବରାଇଟ୍ ମୋ ସ୍ୱପ୍ନ ହେଲେ ଆମ ମିଡ଼ିଲ୍ କ୍ଲାସ୍ ଫ୍ୟାମିଲିର ପିଲାମାନଙ୍କ ପାଇଁ ସେଇଟା ଗୋଟେ ଡିଫିକଲ୍ଟ କଥାଟିଏ ସେଇଟା କିଣବାର୍ ଲାଗି ବେଲେ ତା'ର ପ୍ରାଇସ୍ ଥିବା ଦେଢ଼ ରୁ ଦୁଇ ଲକ୍ଷ ହେଲେ ଚଲାଇବା ପାଇଁ ଭଲ୍ ଲାଗେ ମୋର ଦାଦା ଗୋଟେ ରଖିଛନ୍ତି ସେଇଟା ଭଲ୍ ଲାଗ୍ସି ଚଲାବାର୍ କେ ଚଲାଇଛି ବି ମୋର ବହୁତ୍ ପସନ୍ଦ ସ୍ୱପ୍ନ ଏ ତ ସେହି ବାଇକ୍ କିଣବାର୍ ଲାଗି ମୁଇଁ ବହୁତ୍ ମେହନତ୍ କରିବି ସେଥିପାଇଁ କଡ଼ା ମେହେନତ୍ ବି କରୁଛି କାସ୍ ସେଇ ବାଇକ୍ର ଲୋକେ ଠିକ୍ କହନ୍ତି କି ଯାହାକୁ ବାଇକ୍ର ନଶା ହେଇଛି ସିଏ ତାକୁ କୁଆଡ଼େ ଭଲ ଲାଗେନି ମୋତେ ବି ସେ ପରି ହେଇଯାଇଛି ଆଉ ସେ ଆର୍ ଏସ୍ ପଲ୍ସର୍ ଛଡ଼ା ଆଉ କାହିଁ ବି ବାଇକ୍ ମନ ଲାଗୁନି